ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଲା ମୋ ପରିବାର ପରିବାର ନଥିଲେ କିଛି ହୋଇନଥାନ୍ତା ପରିବାର ମାନେ କହିଲେ ସମସ୍ତେ ବାପା ମା' ଭାଇ ବାପା ମା' ଏ ଶାଶୁ ଶଶୁର ଯା ଦେଢ଼ଶୁର ଦିଅର ଏମାନଙ୍କୁ ନେଇକି ସ୍ୱାମୀ ଏମାନଙ୍କୁ ନେଇକି ପରିବାର ଏ ପରିବାର ଯଦି ନଥାନ୍ତା ତାହେଲେ ଆମେ ଏ ଏ ଏ ଏକ ମନୋଭାବ ହୋଇ ଆମେ ଚଳୁଛୁ ଚଳିଲା ପରେ ଆମେ ଖୁସି ରେ ବି ଏପର୍ଯ୍ୟନ୍ତ ହେଲାଣି ଚଳିଆସୁଛୁ ଆମର କିଛି ଅସୁବିଧା ବି ହେଉନାହିଁ ଆମେ ବର୍ତ୍ତମାନ ମୋ ସ୍ୱାମୀ ଆଉ ମୁଁ ମୋର ଦୁଇ ତିନୋଟି ଛୁଆ ସେମାନେ ପାଠ ପଢୁଛନ୍ତି ସବୁ ପାଠ ପଢ଼ିକି ଏଇନେ ସବୁ ଆମେ ଏକାଠି ପରିବାର ହୋଇକି ରହୁଛୁ